ହ୍ୟାଲୋ ହ୍ୟାଲୋ ହଁ ଭାଇ ବାପି ଭାଇ କହୁଥିଲେ କି ଡ୍ରାଇଭର ଭାଇ ମୋତେ ଏ କଟକ ନରହରି ଯିବାର ଯାଇଥାନ୍ତି ହଁ ଯେ ଭାଇ ସେଠୁ ଏଇଠୁନା କେତେ ବାଟ ସେ ହେବ ଆଜ୍ଞା ଜଟଣୀରୁ କହୁଥିଲି ଭାଇ ହଁ ଭାଇ ଆମେ ଛଅ ଜଣ ଅଛୁ ଭାଇ ଆମର କାଲି ପହରଦିନ ଭିତରେ ଯିବାର ଅଛି ପ୍ଲାନ୍ ଆଉ ସେଇ ଛଅଟା ଭିତରେ ବାହାରିବୁ ସକାଳ ଛଅଟା ଭିତରେ ଆଉ ଆଜ୍ଞା ଭାଇ ଭାଇ ଆମେ ତ ସେ ଜାଗାକୁ ନରାଜକୁ ଯିବୁ ତା ପାଖାପାଖି କେଉଁଠି ପିକ୍ନିକ୍ ସ୍ପଟ୍ ହେରା ଅଛି ବୁଲିବା ଜାଗା ଅଛି ତ ସେଇଠିକି ବି ଯିବୁ ଆଉ ଧବଳେଶ୍ୱର ଭାଇ ସେଠୁ ଅଛି ପାଖରେ ନା ଆଉ ବିରଜା ମନ୍ଦିର ସେ କ'ଣ ଅଛି ଛତିଆ ବଟ ତ ଭାଇ ସେ ସେ ଜାଗାରେ ବି ବୁଲିବାର ଆଛି ପାଖ ଏରିଆ ଗୁଡ଼ାକ ବି ଯିବାର ଅଛି ବୁଲିକି ଦର୍ଶନ କରିବାର ଅଛି ମୁଁ କହିଲି ତିନି ଚାରି ଜାଗା ହେଲା ପାଖାପାଖି ପିକ୍ନିକ୍ ସ୍ପଟ୍ ଅଛି ସବୁତକ ବୁଲିବାର ଅଛି ହଁ ଭାଇ କହିଲି ଛଅ ଜଣ କହିଥିଲି ଆଜ୍ଞା ଟିକେ କମାଉନାହାଁନ୍ତି ଆପଣ ଏତେ କ'ଣ ରେଟ୍ କହୁଛନ୍ତି ଏଇ କଟକ ନରାଜ ଏତିକିକୁ ହଁ ଯେ ଭାଇ କିଛିଟା ଡିସ୍କାଉଣ୍ଟ୍ କରନ୍ତୁ

ହଁ ଯେ ଭାଇ ଏଇଠୁ ନା କେତେ କିଲୋମିଟର ସେଇଟା ହଉ ଭାଇ ଆଜ୍ଞା ଭାଇ ତା'ହେଲେ ଠିକ୍ ଅଛି ଆପଣ ତା'ହେଲେ ଜଟଣୀ ଥାନା ପାଖକୁ ଆସିବେ ହେରି ସେଉଠୁ ଆମ ଆମକୁ ନେଇଯିବେ ଆଉ ଆଜ୍ଞା ଭାଇ ସେଇ ଛଅଟା ଭିତରେ ଆସିବେ ହେରି ଆଉ ଆଜ୍ଞା ଭାଇ ଠିକ୍ ଅଛି ହଉ ରଖୁଛି